ନୟାଗଡ଼ ଜିଲ୍ଲାରେ ମୁଖ୍ୟତଃ ଜାତି ଉପଜାତି ଜନଜାତି ଆଦିବାସୀ ବହୁତ ଶ୍ରେଣୀର ଲୋକ ବସବାସ କରନ୍ତି ଯେଉଁମାନଙ୍କ ପାଖରେ ଯିବା ପାଇଁ ବହୁତ ଦୂରରେ ସେମାନେ ଅଛନ୍ତି ଲୋକମାନେ ଗୋଟିଏ ସାଧାରଣ ଲୋକଠାରୁ ବହୁତ ଦୂରରେ ସେମାନେ ଅଛନ୍ତି ଯେଉଁଠାରେକି ତାଙ୍କ ପାଖକୁ କେଉଁଠି ସରକାର କିଛି ଯାଇନାହିଁ କି ସେମାନେ କିଛି ମଧ୍ୟ ଶିକ୍ଷାର ଅ ଅକ୍ଷର ମଧ୍ୟ ଜାଣିନାହାନ୍ତି ତାଙ୍କ ପାଖରେ ସଡ଼କଟିଏ ମଧ୍ୟ ନାହିଁ ପାନୀୟ ଜଳର ବହୁତ ଅସୁବିଧା କରେଣ୍ଟ ସୁବିଧା ମଧ୍ୟ ନାହିଁ ସେମାନେ ଶିକ୍ଷା ଶିକ୍ଷା ମଧ୍ୟ ପାଇପାରୁନାହାନ୍ତି କି ଖାଦ୍ୟ ପାଇବାକୁ ଖାଇବାକୁ ତାଙ୍କ ପାଖରେ ନାହିଁ ସିଏ କୌଣସି ପରମ୍ପରା ଯେମିତିକି ଆମରେ କୌଣସି ପୂଜା ପର୍ବାଣୀ କରିଥାଉ ସେମିତି ତାଙ୍କର କିଛି ସେଇଠି ନ ଥାଏ ଯେମିତି ଆମେ ନିଜ ଘରେ ରହୁଥାଉ ସେମିତି ସେଠାରେ ବି ସେମାନେ ରୁହନ୍ତି କିନ୍ତୁ ଆମଠାରୁ ସେ ବହୁତ ଭିନ୍ନ କାରଣ ତାଙ୍କ ପାଖକୁ ସଡ଼କ ସୁବିଧା ନାହିଁ ରାସ୍ତା ସୁବିଧା ନାହିଁ କୌଣସି ଘଞ୍ଚ ଜଙ୍ଗଲ ଏରିଆରେ ସେମାନେ ବସବାସ କରନ୍ତି ବହୁତ ମେଡ଼ିକାଲ ସୁବିଧା ତାଙ୍କ ପାଖକୁ ଯାଇପାରୁନି ବହୁତ ରୋଗିଣା ଲୋକ ମୃତ୍ୟୁବରଣ ମଧ୍ୟ କରୁଛନ୍ତି ବହୁତୁ ଗର୍ଭବତୀ ମା' ବ ବହୁତ କଷ୍ଟରେ ନିଜର ସନ୍ତାନକୁ ଜନ୍ମ ଦେଉଛି କେହି କେହି ମଧ୍ୟ ମୃତ୍ୟୁବରଣ କରୁଛନ୍ତି ଛୋଟ ଛୋଟ ଛୁଆମାନଙ୍କ ପାଖରେ ଶିକ୍ଷାର ବ୍ୟବସ୍ଥା ପହଞ୍ଚି ପାରୁନାହିଁ